ମୁଁ ଡ୍ରଇଂ ଭଲ କରେ ଏବଂ ମୁଁ ମୋ ସ୍କୁଲ୍ ତରଫରୁ ବହୁତ ଜାଗାରେ ପାର୍ଟିସିପେଟ୍ କରିଥିଲି ଏବଂ ବହୁତ ଜାଗାରେ ଉତ୍ତୀର୍ଣ୍ଣ ହୋଇ ସ୍କୁଲ୍କୁ ପ୍ରାଇଜ୍ ଆଣିଥିଲି ମୋତେ ଡ୍ରଇଂରେ ବହୁତ ଜାଗାରେ ଉପକୃତ ହେଇଥିଲି ଏବଂ ପୁରସ୍କୃତ ବି ହେଇଥିଲି ଏପରି ବହୁତ ଜାଗାରେ ମୋର ଡ୍ରଇଂ ପାଇଁ ସବୁ ଜାଗାରେ ମୁଁ ଏତେ ବଢ଼ିଆ କରିଥିଲି ତେଣୁ ମୋତେ ବହୁତ ଜାଗାରେ ପୁରସ୍କୃତ କରାଯାଇଥିଲା ଏବଂ ମୋର ଡ୍ରଇଂ ପାଇଁ ମୁଁ ବହୁତ ଜାଗାରେ ଏପରି ବହୁତ ସମୟରେ ଆମ ସ୍କୁଲ୍ ପାଇଁ ମୁଁ ବହୁତ ବଢ଼ିଆ ପ୍ରାଇଜ୍ ଗୁଡ଼ିକ ବି ଆଣିଥିଲି ତେଣୁ ମୁଁ ମୋ ଡ୍ରଇଂକୁ ନେଇ ମୁଁ କ୍ୟାରିଅର୍ ପାଇଁ ଭାବିଥିଲି ମାତ୍ର ମୋର କିଛି ଗୁଡ଼ିକ ହେଇପାରିଲା ନାହିଁ ତେଣୁ ମୁଁ କ୍ୟାରିଅର୍ ପାଇଁ ଏହା ଲକ୍ଷ କରିପାରିଲି ନାହିଁ ସେ ଗୁଡ଼ିକ ହାସଲ କରିବାପାଇଁ ମୁଁ କିଛି ଗୁଡ଼ିକ ଯୋଜନା କରିଥିଲି ମାତ୍ର ସେ ଗୁଡ଼ିକ ମୋ ପାଇଁ ଠିକ୍ ନଥିଲା ଏବଂ ମୁଁ ସେ ଗୁଣ ଗୁଡ଼ିକ ମୁଁ ଛାଡ଼ିବାକୁ ନିଷ୍ପତି ନେଇଥିଲି ମାତ୍ର ମୋ ଡ୍ରଇଂ ବହୁତ ବଢ଼ିଆ ଥିଲା